କଲିକତା ଯିବାକୁ ଟ୍ରେନ କାଟିଛି ଟିକେଟ୍ କାଟିଥିଲି ଟ୍ରେନଟା ମୋର ବାତିଲ ହେଇଯାଇଛି ମୋର କାଲି ଯିବାର ଥିଲା ସେ ଏକତିରିଶ ତାରିଖରେ ଆଜ୍ଞା ନିହାତି ଦରକାର ଥିଲା ମୋର ମୋର ପୁତୁରାଟା ବାହାରେ ଅଛନ୍ତି ସେ ତାଙ୍କ ଦେହ ଖରାପ ଯିବି ଦେଖିବାକୁ ଯାଇଥାନ୍ତି ଆଉ ସେଥିପାଇଁ ନିହାତି ମୋର କଲିକତା ଯିବା ଦରକାର ମୋର ତ କଲିକତା ଯିବାର ଅଛି ବସ୍ ହଉ ସେ ଟ୍ରେନ ହଉ କେମିତି ଆପଣ ଗୋଟେ ସୁବିଧା ଟିକେ କରିଦେବେ ହଁ ମୁଁ ତ ଯିବି ଯାହା ହେଲେ ଆଉ ହଉ ପୁତୁରା ଦେହ ଭଲ ନାହିଁ ହଁ ଯିବାକୁ ପଡ଼ିବ ଆଉ ହଉ ଆମେ ପାଞ୍ଚଜଣ ଯିବୁ

ମୁଁ ଏଠି ଆଠଟା ସାଢ଼େ ଆଠଟା ଭିତରେ ବାହାରିବ ଆଉ ସିଟ୍ ମିଳିବ ଆମକୁ ଟୁ ବାଏ ଟୁ ଦରକାର ନା ନା ମୋର ହେଉଛି ଆମେ ଜଣିକିଆ ଜଣିକିଆ ବସିକି ଯିବୁ କାହିଁକିନା ଦୂର ବାଟ ଯିବୁ ଯେହେତୁ ଟିକେ ଜଣେ ଜଣେ ଗୋଟେ ଗୋଟେ ସିଟ୍ ହେଲେ ଭଲ ହୁଅନ୍ତା ଆଜ୍ଞା ହଁ ହଁ ଶୋଇବା ପାଇଁ ଦରକାର କାହିଁକିନା ଆମେ ଟିକେ ବୟସ୍କ ଲୋକ ଅଛନ୍ତି ତିନିଜଣ ନା ଶୋଇବା ପାଇଁ ଦରକାର ଆଉ ନାହିଁ ଅଛି

ହଁ ଏଗାରଟା ଚଳିବ ଆଉ ଟିକେ କମ୍ କଲେ ହୁଅନ୍ତାନି ଆଉ ଟିକେ କମ୍ ସେଇ ବସ୍ରେ ଟିକେ କମ୍ ରେଞ୍ଜରେ ଟିକେ କରିଦେଉନାହାନ୍ତି ଆପଣ ଆଉ ଟିକେ କମ୍ ହେବନି ଆମେ ଚାରି ଜଣ ଯିବୁ ଟିକେ କମ୍ କରନ୍ତୁ ଏ ଆଠଶହ ସାତଶହ ଯେତିକି ଭଡ଼ା ଆପଣ ଟିକେଟ୍ କରିଦିଅନ୍ତୁ ଆମର ତ ଯିବାକୁ

ନା ନା ଆମେ ଏ ସି ଆମେ ଏସିରେ ଯିବୁ ନଅ ଶହ ଟଙ୍କାରେ କରିଦିଅନ୍ତୁ ଆଉ ଆଜ୍ଞା ଚାରିଟା ଟିକେଟ୍ ହଁ ଯିବା ଆସିବା କରିବେ ଯିବା ଆସିବା କରିବେ ଆଜି ଆଜି ଯିବାଟା ଆସିବାଟା ଟ୍ରେନରେ କରିଦିଅନ୍ତୁ ଆଉ ଯିବାଟା ହେଉଛି ବସ୍ରେ କରିଦିଅନ୍ତୁ ପନ୍ଦର ଦିନ ପରେ

ଆମେ ମାଷ୍ଟର୍ କ୍ୟାଣ୍ଟିନ୍ରୁ ଚଢ଼ିବୁ ନା ବରମୁଣ୍ଡାରୁ ଚଢ଼ିପାରିବୁ ସାଢ଼େ ନଅଟା ଆଜ୍ଞା ବସ୍ରେ ଫ୍ୟାସିଲିଟି କ'ଣ ଅଛି

ହଁ ଦେଉନାହାନ୍ତି

ହଁ ଦେଖୁଛି କହୁନାହାନ୍ତି

ଆଜ୍ଞା ରାତି ସାଢ଼େ ନଅଟା ହଉ ସାଢ଼େ ନଅଟା ଯିବୁ ଆଉ ବରମୁଣ୍ଡା ଠେଇଁ ଆମେ ପହଞ୍ଚିବୁ ଯାଇଁକି ଆମର ତଳ ସିଟ୍ ଦୁଇଟା ନା ତିନିଟା କଲେ ଉପର ସବୁ କରିଦେଲେ ତଳ ଗୋଟେ କଲେନି ତଳ ଟିକେ କରିଥିଲେ ଭଲ ହେଇଥାନ୍ତା କାହିଁକିନା ଆମ ଏ ଆମେ ବୟସ୍କ ଲୋକ ଦୁଇଜଣ ଅଛନ୍ତି ସେଠି ନା ଆମର ହେଉଛି ଡି ଓ ଡ଼ି ମାନେ ତଳ ସିଟ୍ କରନ୍ତୁ ଆଉ ତିନୋଟି ଉପରେ ହେଲେ ଚଳିବ ଉପରେ ହେଲେ ଚଳିବ

ଆଜ୍ଞା